ଗାଁରେ ସରକାରୀ ଶାସନ ଅଭାବ ବହୁତ ମାତ୍ରାରେ ଅଛି କାହିଁକି ନା ସରକାର ଠିକ୍ ଭାବରେ କାର୍ଯ୍ୟ ତୁରାନ୍ତର କରୁନାହାନ୍ତି କାହିଁକି ନା ଗୋଟେ ହେଲା ପରିବେଶ ଅବକ୍ଷୟ ହଉଛି ପରିବେଶରେ ଏବେ କମ୍ପାନୀ ଇଏ ଇଏ ହେଲାଣି ସେଥିରେ ଖରାପ କେମିକାଲ୍ ବାହାରୁଛି ଓ ପରିବାର ପରିବେଶକୁ ଦୂଷିତ କରୁଛି ସ୍ୱାସ୍ଥ୍ୟର ଅସମ୍ମାନତା ହେଉଛି କାହିଁକି ନା ହଁ ସ୍ୱାସ୍ଥ୍ୟରେ ଅସମ୍ମାନତା ହେଉଛି କାହିଁକିନା ଆମ୍ବୁଲାନ୍ସ ଠିକ୍ ଟାଇମ୍ରେ ପହଞ୍ଚି ପାରୁନାହିଁ ଟ୍ରିଟମେଣ୍ଟ୍ ବି ଠିକ୍ ଟାଇମ୍ରେ ହୋଇପାରୁନି ଆଉ ଯାହାର ପଇସା ଥିବ ତାଙ୍କର ଆଗ ଟ୍ରିଟ୍ମେଣ୍ଟ୍ ହେଇଯାଉଛି ଗରିବ ଲୋକମାନଙ୍କର ଟ୍ରିଟ୍ମେଣ୍ଟ୍ ହେଇପାରୁନାହିଁ କାହିଁକିନା ତାଙ୍କ ପାଖରେ ପଇସା ନାହିଁ ଆଉ ଅପରାଧରେ ବି ବହୁତ ମାତ୍ରାରେ ବଢ଼ିଗଲାଣି କାହିଁକିନା ଭାଇ ଭାଇ ଭିତରେ ଝଗଡ଼ା ହେଉଛି ରାସ୍ତାଘାଟରେ ଗଣ୍ଡଗୋଳ ହେଉଛି ସେଥିମାଧ୍ୟ୍ୟମରେ ଯୋଉ ସୁରକ୍ଷା ବାହିନୀ ଗୁଡ଼ା ପହଞ୍ଚିବା ପାଇଁ ତାଙ୍କର ବହୁତ ଲେଟ୍ ଲାଗୁଛି ଆଉ ସାମାଜିକ ଅଶାନ୍ତି ରହୁଛି ରାଜନୈତିକ କ୍ଷେତ୍ରରେ ବହୁତ ଅବହେଳା କାହିଁକି ନା ରାଜନୈତି କ୍ଷେତ୍ରରେ ଏବେ ପଇସାର ହଁ ପଇସାରେ ହିଁ ଭୋଟ୍ ଭୋଟ୍ କିଣା ହେଉଛି ଯାହା ପାଖରେ ପଇସା ଥିବ ସିଏ ଭୋଟ୍ ଜିତିବ ଭଲ ରାଜନୈତିକ କେଣ୍ଡିଡ଼େଟ୍ ଉପନୀତ ହେଇପାରୁନାହାନ୍ତି ଏଥି ମଧ୍ୟରୁ ସରକାର ବହୁତ କିଛି ଭୁଲ ରହୁଛି ସେଥିମଧ୍ୟରୁ ଆମ ଯୁବପିଢ଼ିମାନଙ୍କର ବି ଭୁଲ୍ ରହୁଛି କାହିଁକିନା ଆମେ ହେଉଛି ଏବେ ଦେଶର ନାଗରିକ ଆମେ ସେହି ଦେଶର ନାଗରିକ ହୋଇକି ଆମେ ଟିକେ ସୁଯାଗ ରହିବା ଆଉ ରାଜନୈତିକ କ୍ଷେତ୍ରରେ ବହୁତ ଦୁର୍ନୀତି ହେଉଛି କାମ କ୍ଷେତ୍ରରେ ବି ଲାଞ୍ଚ ନିଆ ହେଉଛି ପଇସା ପତ୍ର ନିଆ ହେଉଛି ଆଉ ଭୋଟ୍ ପତ୍ର ବି ପଇସା ଦେଇକି କିଣା ହେଉଛି ଏଥିରେ ବହୁତ ପ୍ରକାର ରାଜନୈତିକ ଦୁର୍ବଳ ଅଛି